ମୋତେ ଏପରି ଏକ ଗୁରୁତ୍ଵପୁର୍ଣ ନିଷ୍ପତି ନେବାକୁ ପଡ଼ିଲା ଦଶମ ପରୀକ୍ଷା ପରେ ଦଶମ ପରୀକ୍ଷାରେ ମୁଁ ଯେବେ ପାସ୍ ହୋଇସାରିଲି ତାପରେ ମୋତେ ଦେଖି ସାଗର କହୁଥିଲେ ଡିପ୍ଲୋମା ନେବାପାଇଁ ଡିପ୍ଲୋମା କରିବାପାଇଁ କରିବାପାଇଁ କିନ୍ତୁ ମୁଁ କହିଲି ଯେ ପ୍ଲସ୍ଟୁ କରିବି ପ୍ଲସ୍ଟୁରେ ପୁଣି କଥା ଉଠିଲାକି କି କେଉଁ ଷ୍ଟ୍ରିମ୍ ନେବୁ ସାଇନ୍ସ୍ ନବୁ ନା କମର୍ସ୍ ନେବୁ ନା ଆର୍ଟ୍ସ୍ ନେବୁ ମୁଁ ଆର୍ଟ୍ସ୍କୁ ବାଛିଲି ଏବଂ ଏଇ ଏଇ ଆର୍ଟ୍ସ୍ରେ ମୁଁ ମୋର ବେଷ୍ଟ୍ ଦେବାକୁ ଚାହୁଁଛି ଏବଂ ମୋର ବେଷ୍ଟ୍ ମଧ୍ୟ ଦେଉଛି କାରଣ ଆର୍ଟ୍ସ୍ରେ ମୁଁ ମୋର ପିଲାବେଳୁ ଯେଉଁ ଲକ୍ଷ ରଖିଛି ପୋଲିସ୍ ତାହା ମଧ୍ୟ ହେବାର ମୋତେ ସଫଳ କରିପାରେ ଅଧିକାଂଶ ସଫଳ କରିପାରିବ କାରଣ ଆର୍ଟ୍ସ୍ରେ ପୋଲିସ୍ ଲାଇନ୍ରେ ପଚାଶ ମାର୍କ୍ରୁ ପ୍ରଥମେ ଆର୍ଟ୍ସ୍ରୁ ପଡ଼ୁଛି ଏଇ ନିଷ୍ପତି ମୁଁ ନେଇ ନେଇଛି ଏବଂ ଭଲ ମଧ୍ୟ ହୋଇଛି ଏବେ ଏଇ ନିଷ୍ପତି ଏଇ ନିଷ୍ପତି ନେବାପାଇଁ ମୁଁ କାହାର ପରାମର୍ଶ ନେଇନି ମୁଁ ମୋ ନିଜ ନିଷ୍ପତିରେ ଚାଲି ଆସୁଛି କାରଣ କଥାରେ ଅଛି ନିଜ ବୁଦ୍ଧିରେ ଘାସ କାଟିବ ପର ବୁଦ୍ଧିରେ ଘୋଡ଼ା ଚଢ଼ିବା ଚଢିହେବ ଓ ମୁଁ ମୋ ନିଜ ବୁଦ୍ଧିରେ ମୋ ଲକ୍ଷ ପଥରେ ଆଗେଇ ଚାଲୁଛି ଏବଂ ମୋତେ ଲାଗୁଛି କି ମୁଁ ସଫଳ ମୋ ଲକ୍ଷ କରୁଥିଲି ଲକ୍ଷ ମଧ୍ୟ ସଫଳ କରିପାରିବି